ଆମ ଦେଶରେ ବହୁତ ଜନସଂଖ୍ୟା ହେଉଛିି ଆମ ଦେଶ ଜଲ୍ଦି ମ୍ୟାରେଜ୍ କରିଥାନ୍ତି ବୟସ ନ ହେଉ ମ୍ୟାରେଜ୍ ହୋଇଥାନ୍ତି ସେଥିପାଇଁ ଆମ ଦେଶ ବହୁତ ଜନସଂଖ୍ୟା ହେଉଛି ତାର କାରଣ ହେଉଛି ପୁଅ ପାଇଁ ଝିଅ ବେଶୀ ହୋଇଯାଉଛି ସେଥିପାଇଁ ଖାଇବା ପିଇବା ପାଇଁ ସୁବିଧା ହେଉନାହିଁ ଜମି ବି କମ୍ ହେଉଛିି ସେଥିପାଇଁ ଆଉ ଆଉ ଘନତା ବେଶୀ ବୃଦ୍ଧି ହୋଇଯାଉଛି ଜନସଂଖ୍ୟାର ମୁଖ୍ୟ କାରଣ ହେଉଛି ଆମ ଦେଶ ଡେଭଲପମେଣ୍ଟ ହୋଇପାରି ନାହିଁ ଆମ ଦେଶ ଜନସଂଖ୍ୟାର ବଦଳିବା ପାଇଁ ଆମ ଦେଶକୁ ଗୋଟିଏ ଝିଅ ଆଉ ଗୋଟିଏ ପୁଅ କରିବାକୁ ପଡ଼ିବ ସେଇଟା କରିଲେ ଆମ ଦେଶ ଡେଭଲପ୍ ହୋଇପାରିବ ସରକାର ବି କରିଛନ୍ତି ଗୋଟିଏ ଝିଅ ଓ ଗୋଟିଏ ପୁଅ କରିବାକୁ